ନୟାଗଡ଼ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ରହିଛି ସେଠାରେ ରଥଯାତ୍ରା ହୁଏ ଜିଲ୍ଲା ମହୋତ୍ସବ ପାଞ୍ଚଦିନ ଧରି ହୋଇଥାଏ ମିନି ପଲ୍ଲିଶ୍ରୀ ମେଳା ମଧ୍ୟ ହୁଏ ଦୁର୍ଗାପୂଜା ହୁଏ ସେଠାରେ ବହୁତ ଧର୍ମର ଲୋକ ବାସ କରନ୍ତି ଆମେ ନୟାଗଡ଼କୁ ନେଇ ବହୁ ଗର୍ବ କରୁ